ଆମ ଭାରତୀୟ ସଂସ୍କୃତିରେ ଗୁରୁ ହେଉଛି ବହୁତ ବଡ଼ ଏବଂ ଗୁରୁକୁ ଭଗବାନ ସହିତ ତୁଲନା କରନ୍ତି ଲୋକମାନେ ଏବଂ ଆମର ଯେଉଁ ଭାରତରେ ସଂସ୍କୃତି ବା ଭାରତୀୟ ସଂସ୍କୃତିଠାରୁ ଅନ୍ୟ ସଂସ୍କୃତିମାନ ମଧ୍ୟ ଅନେକ ଭିନ୍ନ ଭିନ୍ନ କିନ୍ତୁ ଭାରତର ଯେଉଁ ସଂସ୍କୃତି ଅଛି ତାହା ଲୋକଙ୍କୁ ଦେଖିଲେ ଅଧିକ ସୁନ୍ଦର ଲାଗେ ଏବଂ ଭାରତର ଯେଉଁ ପରମ୍ପରା ସଂସ୍କୃତି ପ୍ରତିଷ୍ଠାନ ଯାହା ବି ଅଛି ତାହା ବହୁତ ଭଲ ଏବଂ ସମସ୍ତେ ଯେମିତି ଗୋଟିଏ ଶାଢ଼ୀ ପିନ୍ଧି ସ୍ତ୍ରୀ ଲୋକମାନେ ଶାଢ଼ୀ ପିନ୍ଧନ୍ତି ସେହିପରି ବି ପୁରୁଷମାନେ ଯେପରି ଧୋତି ପିନ୍ଧନ୍ତି ସେହିପରି ଅନେକଗୁଡ଼ିଏ ପରମ୍ପରା ମଧ୍ୟ ଆମ ଭାରତରେ ଅଛି ଏବଂ ଅନେକ ସ୍ଥାନରେ ଅନେକ ପର୍ବପର୍ବାଣି ମଧ୍ୟ ପାଲିତ ହୋଇଥାଏ କିନ୍ତୁ ଅନ୍ୟ ଦେଶମାନଙ୍କ ମଧ୍ୟରେ ଏବଂ ଆମ ଭାରତ ଦେଶ ମଧ୍ୟରେ ଅନେକ ଗୁଡ଼ିଏ ପାର୍ଥକ୍ୟ ରହିଛି ତେଣୁ ଆମର ଯେଉଁ ଭାରତ ଦେଶରେ ଯେଉଁ ଯାହା ବିି ପର୍ବପର୍ବାଣି ପାଲିତ ହୋଇଥାଏ ତାହା ବହୁତ ବିଶେଷ ଭାବରେ ଅତୁଲନୀୟ ଏବଂ ଯୌଥ ପରିବାର ବଡ଼ମାନଙ୍କୁ ସମ୍ମାନ ଗୁରୁ ପୂର୍ଣ୍ଣିମା ପିତୃପୁରୁଷଙ୍କୁ ଶ୍ରାଦ୍ଧ ଆରେଞ୍ଜମେଣ୍ଟ ମ୍ୟାରେଜ୍ ଇତ୍ୟାଦି ଇତ୍ୟାଦି ଅନେକ ଗୁଡ଼ିଏ କାର୍ଯ୍ୟ ଆମ ଭାରତରେ ମଧ୍ୟ ହୋଇଥାଏ ଯେମିତି ଗୋଟିଏ ପରିବାର ମିଶିକି ରୁହନ୍ତି ସେହିପରି ସମସ୍ତ ପରିବାର ମଧ୍ୟ ଆମ ଭାରତରେ ମିଶିକି ରହିଥାନ୍ତି ଏବଂ ଅନେକ ଗୁଡ଼ିଏ ପର୍ବପର୍ବାଣି ଏକା ସାାଙ୍ଗେ ମିଶିକି ମାନିଥାନ୍ତି ଶିଖ୍ ମୁସଲମାମ୍ ହିନ୍ଦୁ ସମସ୍ତେ ଏକା ସହିତ ମିଶିକି ମଧ୍ୟ ପର୍ବପର୍ବାଣି ମାନିଥାନ୍ତି ଏବଂ ଅନେକ ଗୁଡ଼ିଏ ସାଂସ୍କୃତିକ୍ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଭଲ ଭଲ ସାଂସ୍କୃତିକ୍ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଏବଂ ସଂସ୍କୃତିକୁ କିପରି ସମ୍ମାନ ଦିଆଯିବା ସାଂସ୍କୃତିକ ପରମ୍ପରାକୁ କେବେ ବି ଭାରତୀୟମାନେ ପଛଘୁଞ୍ଚା ଦେଇନାହାନ୍ତି ସାଂସ୍କୃତିକ ପରମ୍ପରା ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସବୁବେଲେ ଭାରତୀୟମାନେ ଆଗେଇ ରହିଥାନ୍ତି